ଏହି ଆଧୁନିକ ଯୁଗରେ ବହୁ ପରିମାଣର ଲୋକ କୃଷି ପ୍ରତି ଆଗ୍ରହ ହୁଅନ୍ତି ନାହିଁ ଓ ବିରକ୍ତି ପ୍ରକାଶ କରନ୍ତି କାରଣ କୃଷି କ୍ଷେତ୍ରରେ ବହୁତ ପରିଶ୍ରମ ସହିତ ନିଜର ଧନ ମଧ୍ୟ ଖର୍ଚ୍ଚ ହୋଇଥାଏ ଯାହାଦ୍ୱାରା କି କଷ୍ଟ ସାଧନାରେ ସହ୍ୟ କରିପାରନ୍ତେ ନାହିଁ ତେଣୁ ଲୋକମାନେ କୃଷି ଠାରୁ ବହୁ ପରିମାଣରେ ଦୂରେଇ ଯାଆନ୍ତି ଏବଂ ସେ ଦେଖନ୍ତି ଯେ କିଭଳି ଶୁଭ ହେତା ଭାବରେ ଅର୍ଥ ଅର୍ଜନ କରାଯାଇପାରିବ ମାତ୍ର ତାଙ୍କର ସେମାନଙ୍କର ପରିବାରର କୌଣସି ସଦସ୍ୟ ଯଦି କୃଷି ପ୍ରତି ଆଗ୍ରହ ହୋଇଥାନ୍ତି ଏବଂ କୃଷି କାର୍ଯ୍ୟରେ ନିୟୋଜିତ ଅଟନ୍ତି ସେମାନଙ୍କ ତୁଳନାରେ ଏହାର ମୂଲ୍ୟ କିଛି ହୋଇନଥାଏ କାରଣ କୃଷି କ୍ଷେତ୍ରରେ କରିବା ଦ୍ୱାରା ଭଲ ଫସଲ ଭଲ ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ ଏବଂ ତାଦ୍ୱାରା ସୁସ୍ଥ ପନିପରିବା ସହିତ ନିଜେ ଉପାର୍ଜିତ ଧନକୁ ସେ ଖାଇପାରନ୍ତି ଏବଂ ଦେହ ମଧ୍ୟ ସୁସ୍ଥ ରହିଥାଏ ଯାହାଦ୍ୱାରା କି କୌଣସି ରୋଗର ବ୍ୟପୃତି ମଧ୍ୟ ନଥାଏ ତେଣୁ ଲୋକମାନେ ବହୁ ପରିମାଣର କୃଷି କ୍ଷେତ୍ରକୁ ଦୂରେଇବା ସହିତ କେତେକ ଲୋକ ଅଛନ୍ତି ଯେଉଁମାନେ କି କୃଷିକୁ ଆପଣେଇଛନ୍ତି ଏବଂ ନିଜେ କୃଷି କୃଷି କାର୍ଯ୍ୟ କରି ନିଜର ପେଟ ପୋଷଣ କରୁଛନ୍ତି